ମଧ୍ୟାନ୍ନ ଭୋଜନରେ ଆମର ଆମର ଭୋଜନ କରିବାକୁ ହେଲେ ଆମେ ରୋଷେଇ କରୁ ଚାଷୀଘର ତ ଆଉ ବିଭିନ୍ନ ପ୍ରକାରର ପରିବା ବାହାରେ ତ ସେଇ ପରିବା ଆଣିଲା ମାତ୍ରେ କିନି ରୋଷେଇ କରୁ ବିଭିନ୍ନ ପ୍ରକାର ହୁଏ ଆଜିକାଲି ଗୋଟେ ପ୍ରକାରରେ ହେଉନାହିଁ ରୋଷେଇ ତ ବିଭିନ୍ନ ପ୍ରକାର ହେଉଛି ଗାଧୁଆବେଳ ଭୋଜନଟା ମଧ୍ୟାନ୍ନ ଭୋଜନଟା କେତେବେଳେ ଡାଲମା କେତେବେଳେ କୋବି କୌଣସି ତରକାରୀ ଉପରେ ଆଉ ମଟର ତରକାରୀ କିମ୍ବା ଭଜା ଉପରେ ଏମିତି ଚାରି ପାଞ୍ଚ ପ୍ରକାର ନିହାତି ଭାବରେ ହେଉଛି ଚିକେନ୍ ବାର ଦେଖିକି ଚିକେନ୍ ମଟନ୍ ଆଉ ଏମିତ ହେଉଛି ଆଉ ରାତି ଭୋଜନଟା ତ ଆଜିକାଲି ସବୁ ଦେହ ପା ଖରାପ ରହୁଛି ଡାଇବେଟିସ୍ ଆଉ ବ୍ଲଡ଼୍ ପ୍ରେସର୍ କାହାର ଗ୍ୟାସ୍ ଏମିତି ପ୍ରୋବ୍ଲେମ୍ କେତେ କ'ଣ ଦେଖାଉଛି ତ ସେଥିପାଇଁ ରୁଟି ସନ୍ତୁଳା କ୍ଷୀର ଏମିତି ନର୍ମାଲ୍ ଖାଦ୍ୟ ରାତି ଖିଆ ହେଉଛି ଆଉ ଆଉ ଏମିତି ଦେହକୁ ଦେଖିକି ଜଗିବାକୁ ପଡ଼ୁଛି ତ ସେତିକି ରୋଷେଇ କରାହେଉଛି ଗାଧୁଆ ବେଳେ ଯେ କୌଣସି ହେଉ କିନ୍ତୁ ରାତିରେ ରୁଟି ଆଉ ସନ୍ତୁଳା ଏମିତି ଇଏ କରିକି